ହ୍ୟାଲୋ କିଏ କହୁଛୁ ହଁ ମୁଁ ହଁ ମୁଁ ପ୍ରଭାସିନୀ କହୁଛି ହଁ ଆଉ ଯିବା ଚାଟ୍ ଖାଇବାକୁ ଯିବା ଆଉ କେତେବେଳେ ଚାରିଟା ବେଳେ

କେଉଁଠିକୁ ହଁ ହଁ ଆଉ ହଁ ତମେ ତ ଜାଣିଥିବ ଚାଲିକି ଯାଇପାରିବନି ଆଉ କ'ଣ ପାଇଁ ହଁ ଚାଲିଲେ ସିନା ଆମର ଏକ୍ସସର୍ସାଇଜ୍ ହୁଅନ୍ତା ଚାଲି ଚାଲି ଯିବା ବୁଲି ବାଲି କରି ଖାଇବା ଦେଖି ଦାଖି କରି ଦେଖିବା ସବୁଆଡ଼େ ବୁଲିବା ଦେଖିବା କେଉଁଟା ଭଲ ଜିନିଷ ଖାଇକି ଆସିବା ହ୍ୟାଲୋ କହିଲ ତୁମେ ଗଲାଠୁ ଆଉ ତୁମର କ'ଣ ବୟସ ହେଲାଣି ମୁଁ କ'ଣ ଚାଲିବାକୁ ତୁମକୁ ମନ ହେଉନି ନା କ'ଣ ମ କି ଖାଇବାକୁ ମନ ହେଉନି ହଁ ହଁ ଚାଲିକି ଯିବା ଭଲ ତୁମେ ଦେଖିବ କେଉଁ ଚାଟ୍ ଦେଖିବା କେଉଁ ଦୋକାନରେ ଭଲ ଦେଉଛି ଭଲ ହେଉଛି ତାକୁ ଦେଖିକି ଖାଇବା

ଚାରିଟା ଦୋକାନ ତୁମେ ଦେଖିବା କେଉଁଟା

ୟେ ଦହିବରା ଖାଇବା ନା ଚାଟ୍ ଖାଇବା ଆମେ ଦୁଇ ଜଣ ଯିବା କି ଆଉ କାହାକୁ ଡାକିବ

ହଁ ହଁ ସାଙ୍ଗ ହୋଇକି ତ ଦୁଇ ଚାରି ଜଣ ଗଲେ ଭଲ ଆଉ ସାଙ୍ଗ ହୋଇକି ଦୁଇ ଚାରି ଜଣ ଗଲେ ଭଲ ହଁ ଚାଟ୍ରେ କ'ଣ କ'ଣ ଚାଟ୍ରେ କ'ଣ କ'ଣ ପକେଇବ ଜାଣିଛ ଟି ଭଲ ଚାଟ୍ ଦେଉଛି ତଥାପି ଭଲ କ'ଣ ଟିକିଏ କହୁନ

ନା ନା ଆହୁରି କମ୍ ପଡ଼ିବ ନାଇଁ ଆଳୁ କମ୍ ମୋର ଡାଇବେଟିସ୍ ଅଛି ଆଉ ଖଟା ପାଣି ମୁଁ ଖାଇବିନି ଲୋ ଝିଅ ମୋର ଗ୍ୟାସ୍ ହେବ ଗ୍ୟାଷ୍ଟିକ୍ ହଉ ତାକୁ ଦେଖିକିର ଆଳୁ କହିବ କମ୍ ପକାଇବ ତୁମେ ଗଲାଠୁ ତାକୁ ସବୁ କହିବ ଟି ହଁ ହଁ ସେଉ ପାମ୍ପ ସେଉ ମଟର ଫଟର ସେଉ ପାମ୍ପଡ଼ ଫାମ୍ପଡ଼ ଭଲ ଭାବରେ ସଜାଇକି ବାଗେଇକି ଦେବ ହେଲା ହଁ କାକୁଡି ଫାକୁଡ଼ି ପକାଇକି ଆଉ ପିଆଜ ହେଲା ସେଉ ଫେଉ ଦେଉଛି ଟି ତମେ ତମେ ତମେ ତାଠୁ ଖାଇଛ ଟି ବହୁତ ଥର ଖାଇଛ ତା'ହେଲେ ତୁମର ତ ଚିହ୍ନା ହୋଇଯାଇଥିବ ଆଉ ହଁ ଚିହ୍ନା ହୋଇଯାଇଥିବ କହିବେ ମୋତେ ଭଲ ଭାବରେ ବାଗେଇକରି କରିକି ଦେବ ହେଲା ହଁ ତା'ହେଲେ ଆଉ ଯଦି କାଲି ଯିବ ତାକୁ ମୁଁ ତ କାହା ଫୋନ୍ ନମ୍ବର୍ ରଖିନି ତୁମେ ଯଦି କାହା ସାଙ୍ଗଙ୍କର ଫୋନ୍ ନମ୍ବର୍ ସବୁ ରଖିଛ ତାଙ୍କୁ ଡାକିବ ସାଙ୍ଗ ହୋଇକି ଯିବା ଆଉ ହଁ ଅଟୋ ମୁଁ ଅଟୋ ଖର୍ଚ୍ଚ ଯିବା ଚାଲି ଚାଲି ଯିବା ପରା ଅଟୋ ଖର୍ଚ୍ଚ କ'ଣ ହଁ ଗଲାବେଳକୁ ଚାଲିକି ଯିବା ହାରି ଆଉ ସେଆଡ଼ୁ ତ ପେଟେ ପେଟେ ଖାଇଦେଇଥିବା ତେଣୁକରି ଅଟୋରେ ଆସିବା ହେରି ଆଉ ହଁ ହୋଉ ହୋଉ ରଖୁଛି